ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ସମସ୍ୟା ହେଲା ଏଇଠି ଦୁର୍ଗମ ଏଇଠି ଲୋକମାନଙ୍କର ଆର୍ଥିକ ପରିସ୍ଥିତି ବହୁତ ଖରାପ ଆଉ ନିମ୍ନ ସ୍ଵାକ୍ଷରକାରୀ ବେକାରି ସମସ୍ୟା ଯାହା ଯୋଗୁଁ ଢେଙ୍କାନାଳ ଜିଲ୍ଲାର ଯଥେଷ୍ଟ ଉନ୍ନତି ହୋଇପାରୁନି ଆଉ ଯେଉଁମାନେ ଦରିଦ୍ର ଶ୍ରେଣୀର ଲୋକମାନେ ଅଛନ୍ତି ନେତାଙ୍କର ଠକାମିର ଶିକାର ହେଉଛନ୍ତି ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଯେମିତିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଉ ପକ୍କା ରାସ୍ତା ଗ୍ରାମାଞ୍ଚଳମାନଙ୍କୁ ପକ୍କା ସଡ଼କର ସୁବିଧା ମଧ୍ୟ ହୋଇପାରିନି ପାନୀୟ ଜଳର ଅଭାବ ପିଲାମାନେ ପାଠ ପଢ଼ିବା ପାଇଁ ମଧ୍ୟ ବହୁ ଦୁରାଦୁରାନ୍ତରୁ ଆସି ଏଇଠି ରହିଲା ପରେ ମଧ୍ୟ ସବୁ ପ୍ରକାର ସୁବିଧା ସୁଯୋଗ ପାଇ ପାରୁନାହାନ୍ତି ଗ୍ରାମାଞ୍ଚଳମାନଙ୍କରେ ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି ଏମିତି ବହୁତ ଗୁଡ଼ାଏ ସମସ୍ୟା ଅଛି ଯେଉଁଗୁଡ଼ାକ କି ମାନେ ଆମ ସ୍ଥାନୀୟ ଅଞ୍ଚଳରୁ ସମାଧାନ ହୋଇପାରୁନି ତାକୁ ଯଦି ରାଜ୍ୟ ସରକାର ଦାୟିତ୍ଵ ନେଇ ତାକୁ ତୁଲାଇ ପାରିବେ ତାହେଲେ ଢେଙ୍କାନାଳର ହୁଏତ କିଛି ଉନ୍ନତି ହୋଇପାରିବ